ମନୋରଞ୍ଜ ପାଇଁ ଆମେ ଯେତେବେଳେ ଟି ଭି ଦେଖିଥାଉ ସେଥିରେ ଅଧିକ ଦେଶ ବିଦେଶର କଥା ଜାଣିପାରୁ ରାଜ୍ୟ କିପରି ଅଟେ ଅତିଥି ବିକାଶ ଆଞ୍ଚଳିକ ବିଷୟରେ ଆମେ ସବୁକିଛି ଜାଣିପାରୁ ଆଉ କ'ଣ ଉନ୍ନତି ହେଇଥାଏ ଯେମିତିକି ଏବେ ମୋବାଇଲ ଦିଆ ହୋଇଛି ଯେମିତି ଜିଓ ଏବଂ ଟାଟା କମ୍ପାନୀରେ ଯେମିତି କେତେ ଗୁଡ଼ିକ ବ୍ୟବସାୟୀ ମାନେ ସମସ୍ତଙ୍କୁ ଘରେ ଘରେ ମୋବାଇଲ ଯୋଗାଇ ଦେଉଛନ୍ତି ସେଥିପାଇଁ ତାଙ୍କୁ ଘର ବ୍ୟବହାର କରିବାକୁ କରୁଛନ୍ତି ଯେମିତିକି ଜିଓ ସିମ୍ କରୁଛନ୍ତି ଏୟାରଟେଲ୍ ସିମ୍ କରୁଛନ୍ତି ଜିଓ ଟାୱାର୍ କରୁଛନ୍ତି ଏୟାରଟେଲ୍ ସିମ୍ କରୁଛନ୍ତି ଏବେ ଫାଇଭ୍ ଜି ବି କରୁଛନ୍ତି ଯେ ଡାଟା ନଥିଲେ ବା ଡାଟା ଚଲାଇପାରିବେ ସେତିକି ହିସାବରେ ଏମାନେ କରିବାକୁ ପଡ଼ିଲେ ଆମକୁ ଭଲ ହେଇଥାନ୍ତା ସେଥିପାଇଁ ଆମେ ଏ ଯୋଜନା କରିବାକୁ ଇଚ୍ଛା ଯେମିତିକି ଗୁଣବତ୍ତୀ କରିବା ପାଇଁ କିଛି ସାହାଯ୍ୟ ମଧ୍ୟ ହେଇଥାଏ ଯେମିତି ମୋବାଇଲ ଯେମିତି ଆମେ ଚଲାଇପାରୁଛୁ ଦେଶ ବିଦେଶଙ୍କ ସହିତ କଥା ହେଇପାରୁଛୁ କିଛି ଅସୁବିଧା ହେଇନଥାଏ ଭଲ ଭାବରେ କାମ କରିପାରୁ ସେମିତି ଆମେ ସବୁବେଳେ